ଜୀବଜନ୍ତୁର ଯତ୍ନ ନେବା ପାଇଁ ପ୍ରାକୃତିକ ଜୈବିକ ପଦ୍ଧତିର ଲାଭ ନେବା ପାଇଁ ଲାଭ ହେଉଛି ଆମର ଜୈବିକ ପଦ୍ଧତି ପ୍ରାକୃତିକ ଜୈବିକର ଲାଭ ହେଉଛି ଆମର କୌଣସି ରୋଗ ହବ ନାହିଁ ପ୍ରାକୃତିକ ଜିନିଷରେ କୌଣସି ରୋଗ ହବ ନାହିଁ ଏଇଟା ଘରୋଇ ଜିନିଷ ଘରେ ଉତ୍ପାଦନ ଜିନିଷ ଜୀବଜନ୍ତୁ ଘରେ ରଖିକି ତାକୁ ପ୍ରାକୃତିକ ଜିନିଷ ଏମିତିକି ପଶୁଟି ଗାଈଟାଏ ରଖିଲେ ତାର କୁଣ୍ଡା ତୋରାଣୀ ଘାସ ଖାଇଲେ ଏସବୁ ରେ କୌଣସି ରୋଗ ହେବ ନାହିଁ ବୟସ୍କ ଲୋକ ପଶୁ ପାଳିବା ପାଇଁ ପାରମ୍ପରିକ ପରାମର୍ଶ ଦିଅନ୍ତି